ଆଜ୍ଞା ନମସ୍କାର ହଁ ମୁଁ ଲିଙ୍ଗରାଜ ସେଠି କହୁଥିଲି ପିରିକୁଡ଼ିରୁ ରୁଚି ଢ଼ାବା ତ ଏଇଟା ଆଜ୍ଞା ହଁ ମୁଁ କାଲି ଅର୍ଡ଼ର କରିଥିଲି ଆଜି ଆସିଲା ଆଜି ସକାଳେ ଆସିକି ମୁଁ ଦେଖିଲି ପୁରା ଥଣ୍ଡା ଅଛି ସବୁ ହଁ ଭାତ କରିଥିଲି ଆଉ ଡାଲି ଆଉ ଭଜା ଚିକେନ୍ ଆଜ୍ଞା ହଁ ସାଲାଡ଼ କରିଥିଲି ଆଜ୍ଞା ହଁ ପୁରା ଥଣ୍ଡା ଅଛି ମୁଁ ପ୍ୟାକିଂ ବି ଦେଖିଲି ପ୍ୟାକିଂ ଭଲ ହୋଇନି ଆହୁରି ଥଣ୍ଡା ହୋଇକି ରହିଛି ଆଉ ଆଜ୍ଞା ନାଇଁ ଭଲରେ ଆପଣ ଭଲରେ ପ୍ୟାକିଂ କଲେ ଆମ ପାଇଁ ଭଲ କାହିଁକି ଏଇଟା ଖାଇବା ଉପରେ ଯାଉଛି ଖାଇବାରେ ତ ବହୁତ ଆଜିକାଲିର ଯୁଗ ଅନୁସାରେ ଖାଇବା ଅନୁସାରେ ବହୁତ ଇଏ ହେଉଛି ତ ସେଥିପାଇଁ ଖାଇବାକୁ କେମିତି ଆପଣ ପଠେଇବେ କେମିତି ଆମଠି ପଠି ପହଁଞ୍ଚିବ ଭଲରେ ପହଁଞ୍ଚିବ ଗରମ ରହିବ ସେଇଟା ଆପଣଙ୍କ ଉପରେ ଆପଣ ଧ୍ୟାନ ଦେବେ ନା ଆଉ ଟିକିଏ ଆମେ କ'ଣ କରିବୁ କୁହନ୍ତୁ ଏମିତି ଯଦି ଆପଣ ଯଦି ଦେବେ ଆମକୁ ବୋଲେ ଆମେ କେମିତି ଖାଇବୁ ଆପଣ କୁହନ୍ତୁ ହଁ ହଁ ସେଥିପାଇଁ ପ୍ୟାକିଂଟା ପ୍ୟାକିଂଟା ଠିକ୍ ରେ କରନ୍ତୁ ଗରମ ଦିଅନ୍ତୁ ପ୍ୟାକିଂ ଠିକ୍ କରନ୍ତୁ ଖାଇବା ବି ଠିକ୍ ଦିଅନ୍ତୁ ଆମେ ଯେତିକିଟା ଅର୍ଡ଼ର କରିଥିଲୁ ମୁଁ ସେତିକିଟା ଆସିନି ଆଜ୍ଞା ଛଅ ସାତଟା କରିଥିଲି ଏଠି ପାଞ୍ଚଟା ନା ଛଅଟା ଆସିଛି ଆଜ୍ଞା ହଁ ଆଜ୍ଞା ହଁ ସେମିତି ଏକା ଦିଅନ୍ତୁ ଯେଉଁ ଯେଉଁଟା ଠିକ୍ ହେବ କାହିଁକି ଦେଖନ୍ତୁ ଆମେ ଏବେ ଗୋଟିଏ ଆପଣଙ୍କୁ ନିର୍ଭର କରିକି ଆମେ ଅର୍ଡ଼ର କଲୁ ଘରେ ନାଇଁ ରୋଷେଇ ହେଲାନି ତ ଆମେ ଆପଣଙ୍କୁ ନାଇଁ ଆଜି ହୋଟେଲରୁ ମଗେଇକି ଖାଇଦେବା ବୋଲି ଭାବିଲୁ ଦେଖିଲା ବେଳକୁ ଆପଣ ଠିକରେ ଛାଡ଼ୁନାହାନ୍ତି ତ ଆମେ କ'ଣ ଆପଣଙ୍କୁ ଇଏ କରିବୁ ଥଣ୍ଡା ଯାକ ଛାଡ଼ିଲେ ଆମେ କେମିତି ଖାଇବୁ କୁହନ୍ତୁ ଏଇଟା ଖାଇବା ଉପରେ ରିସ୍କ ନା ଯାହା ହେଲେ ବି ଖାଇବୁ ଆମେ